ଆମ ଅଞ୍ଚଳରେ ଏକ ଜଳାଶ୍ରୟ ଅଛି ଯାହାକୁ ଭଲ ଭାବରେ ଯଦି ରକ୍ଷଣା ବେକ୍ଷଣ କରାଯାଏ ତେବେ ସେଠାରେ ବୋଟିଂ ସୁବିଧା କରାଯାଇପାରିବ ଆଉ ମାଛ ମଧ୍ୟ ଜାଲ ସାହାଯ୍ୟରେ ଧରାଯାଇପାରିବ ଏବଂ ଯଦି କୂଳ ମାନଙ୍କରେ କିଛି ପାହାଚ ଏବଂ ବାଡ଼ ଦେଲା ପରି କିଛି ସୁବିଧା ରୁହନ୍ତା ତେବେ ଲୋକମାନେ ବି ସେଠାରେ ଗାଧୋଇବା ପାଧୋଇବା ପାଇଁ ମଧ୍ୟ ସୁବିଧା ପାଇପାରନ୍ତେ ଆଉ ଲୋକମାନେ ସେଠାରେ ଯେମିତି କି ବର୍ଷା ହେଲେ ପାଣି ବଢ଼ୁଛି ଯାହାଫଳରେ କି ଯଦି କିଛି ଡ୍ରେନ ସୁବିଧା ସେ ଯାଗାରେ ହୁଅନ୍ତା ତା'ହେଲେ ହୁଏତ କିଛିଟା ଲୋକ ମଧ୍ୟ ଉପକୃତ ହୋଇପାରନ୍ତେ ଗାଁ'ର ଲୋକମାନେ ମଧ୍ୟ ସେଠାରେ ଯାଇ ମାନେ ଗାଧୁଆ ପାଧୁଆ ବି କରିପାରନ୍ତେ ଲୋକମାନେ ମଧ୍ୟ ସେଠାକୁ ପର୍ଯ୍ୟଟନସ୍ଥଳୀ ଭାବରେ ପାଣି ବଢ଼ିଲା ବେଳେ ମଧ୍ୟ ସେଠିକି ଯାଇକି ମାନେ ନଈବଢ଼ିର ଦୃଶ୍ୟ ମଧ୍ୟ ଦେଖିପାରନ୍ତେ ଏସବୁ ଜିନିଷର ସୁବିଧା ମଧ୍ୟ ହୋଇପାରନ୍ତା ଆଉ ଲୋକମାନେ ଏସବୁ ଜିନିଷର ମଧ୍ୟ କିଛି ସୁବିଧା ପାଇପାରନ୍ତେ